ମୋ ମତରେ ଆମ ବଗିଚାରେ କିଛି ଫୁଲ ଗଛ ଆମ୍ବ ଗଛ ହେଉ ଏମିତି କିଛି ଫଳ ଜିନିଷ ଏବଂ ଔଷଧୀୟ ବୃକ୍ଷ ଏହି ସବୁ ଲଗେଇବା ଦ୍ୱାରା ଆମର କିଛି ନା କିଛି ପ୍ରଭାବ ଆମ ଉପରେ ବେଶୀ ପଡ଼ିବ ନାହିଁ କାହିଁକି ନା ଆମେ ଅଙ୍ଗାରକାମ୍ଳ ଅମ୍ଳଜାନ କେବଳ ଗଛ ମାନଙ୍କଠୁ ହିଁ ପାଇଥାଉ ଯାହା ଫଳରେ ମନେକର ଆମ ବାରି ପଟେ ଫୁଲ ଗଛ ଲଗାଉଛୁ ଫୁଲ ଗଛ କିଛି ନହେଲେ ନାହିଁ ଆମେ ବାହାରୁ କିଣିବା ଅପେକ୍ଷା ଆମେ ନିଜେ ତୋଳି ଆମ ଘରେ

ତୁଳସୀ ଯେମିତିକି ଔଷଧୀୟ ବୃକ୍ଷ ତୁଳସୀ ଗଛ ହେଉ ତୁଳସୀ ଗଛ ଲଗେଇବା ଦ୍ୱାରା ଆମ ବୃନ୍ଦାବତୀ ବି ଚଉରା ବୃନ୍ଦାବତୀ ମା ପୂଜା ହେଇ ପାରିବେ ଏବଂ ସାଧାଣତଃ ଥଣ୍ଡା ହେଉ କି କଫ ହେଇଯାଇଥାଉ ଆମେ ତୁଳସୀ ମହୁ ଆଣି ଆମେ ମଧ୍ୟ ବାଟିକି ପିଇ ପାରିବା ଯାହାଫଳରେ ଆମ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ଭଲ ହେଇ ପାରିବ